ବର୍ଷ ବର୍ଷ ଧରି ଭାରତୀୟ ମନୋରଞ୍ଜନ ଶିଳ୍ପୀ ବିକଶିତ ହୋଇସାରିଛି ଆମ ଦେଶର ମନୋରଞ୍ଜନ ଗୁଡ଼ିକ ମଧ୍ୟରୁ ହେଲା ବାଦୀପାଲା କୀର୍ତ୍ତନ ରାମନବମୀ ଦଣ୍ଡନୃତ୍ୟ ଏମିତି ଅନେକ ଗୁଡ଼ିଏ ଅଛି ଆମ ଭାରତରେ ଲୋକମାନେ ବାଦୀପାଲା ଭଜନ ଗୀତ ପୂରାଣ ଦେଖିବାକୁ ପସନ୍ଦ କରନ୍ତି ଆମ ଗାଁର ଲୋକମାନେ ବେଶି ଯେଉଁଠାରେ ଭଜନ କୀର୍ତ୍ତନ ହୋଇଥାଏ ସେଠାରେ ଦେଖିବାକୁ ପସନ୍ଦ କରନ୍ତି ବଡ଼ ବଡ଼ ସହରଞ୍ଚଳର ଲୋକମାନେ ବହୁ ପ୍ରକାର ପ୍ରତିଯୋଗିତା ହୋଇଥାଏ ସହରମାନଙ୍କରେ ଆମର ଏହି ବାଦୀପାଲା ବେସ୍ ପ୍ରଭାବିତ